ପାଞ୍ଚ ଆଠ ଦୁଇହଜାର ଏଗାର ସାତ ନଅ ଦୁଇ ହଜାର ବାର ତିନ ଛଅ ଦୁଇ ହଜାର ଏକୋଇଶ ଚାର ସାତ ଦୁଇ ହଜାର ବାଇଶ ତିନି ତିନି ଦୁଇ ହଜାର ଚବିଶ